ମୋର୍ ଯୋଉ ମୋର୍ ଗୁଟେ ଛୋଟିଆ ଛୋଟିଆ ବିଜନେସ୍ ଅଛେ ପନିପରିବାର ମୁଇଁ ପନିପରିବା ଚାଷ୍ କର୍ସିଁ ଆଉ ସେଟାକେ ମୁଇଁ ମୋର୍ ନିଜେ ଚାଷ୍ କରି ସେଟାକେ ମୁଇଁ ଗାଁ ଗାଁ ସହର୍ ସହର୍ ବୁଲିକରି ବିକ୍ରି କର୍ସିଁ ବିକ୍ରି କର୍ସିଁ ଆଉ ସେ ସେନର୍ ଲୋକ୍ମାନେ ବି ମୋର୍ ଦାମ୍ ଦେଖିକି ବହୁତ୍ ଖୁସି ହେସନ୍ ଆଉ ବହୁତ୍ ଗ୍ରାହକ୍ମାନେ ବି ମୋର୍ ସାମାନ୍ କେ ସାମାନ୍ କିଣ୍ବାର୍ ଲାଗି ପସନ୍ଦ୍ କର୍ସନ୍ ଆଉ ମୁଇଁ ପନିପରିବା ଚାଷ୍ କର୍ସିଁ ଯେନ୍ତା କି ଇ ଶାଗ୍ମାନେ ତା'ପ୍ରେ ହେଉଛେ ଶାଗ୍ମନେ ବିଭିନ୍ନ ପ୍ରକାର୍ ଶାଗ୍ ଯେନ୍ତା କି ଭାଜି ଶାଗ୍ ତା'ର୍ପରେ ହେଉଛେ ମୂଲା ଶାଗ୍ ସୁର୍ଷୋ ଶାଗ୍ ଆଉ କଲମ୍ ଶାଗ୍ ଆଉ ପନିପରିବା ଯେନ୍ତା କି ହଉଛେ ଆଲୁ ପିଆଜ୍ ଟମାଟୋ କୁବି ବାଇଗଣ୍ ଇତ୍ୟାଦି ଇ'ଟା ମାନ୍କେ ମୁଇଁ ନେଇକରି ବିକ୍ରି କର୍ସିଁ ଆଉ ଯେନ୍ ଟାଇମ୍ରେ ମୋର୍ ପାଖେ ସେଇ ଜିନିଷ୍ ମାନେ ଅଭେଲେବଲ୍ ନାଇଁ ଥାଏ ତ ମୁଇଁ ବାହାର୍ ଯାଗାରୁ ସେଇଟା'କେ ଆଣିକରି ମୁଇଁ ମୋର୍ ଗ୍ରାହକ୍ ମାନ୍ଙ୍କେ ପହଁଞ୍ଚାସିଁ